ପେଟ୍ରୋଲ ଦର ବୃଦ୍ଧି ଆପଣଙ୍କ ପାଇଁ ବାଇକ୍ ଚଲାଇବା ଉପରେ ପ୍ରଭାବ ପକାଇଛି କି ଇନ୍ଧନର ଅତ୍ୟାଧିକ ବ୍ୟବହାର ପରିବେଶ ପାଇଁ କ୍ଷତିକାରକ ବୋଲି ଆପଣ ଭାବୁଛନ୍ତି କି ଆଜ୍ଞା ହଁ ପେଟ୍ରୋଲ ଦର ବୃଦ୍ଧି ଆମ ବାଇକ୍ ଚଳାଇବା ଉପରେ ଅନେକ ପ୍ରଭାବ ପକାଇଛି କାରଣ ଏହା ପେଟ୍ରୋଲ ଦର ବୃଦ୍ଧି ହେଉଛିି କିନ୍ତୁ ଆମ ଦରମା ବୃଦ୍ଧି ହେଉ ନାହିଁ ଯେଉଁଥିପାଇଁ କିି ଆମକୁ ଅନେକ କଠିନତର ସାମ୍ନା କରିବାକୁ ପଡ଼ୁଛି ଏହାପରେ ଇନ୍ଧନର ଅତ୍ୟଧିକ ବ୍ୟବହାର ପରିବେଶ ପାଇଁ କ୍ଷତିକାରକ ମଧ୍ୟ କାରଣ ଇନ୍ଧନ ରୁ ଜୁ କ୍ଲୋ ସି ଏଫ୍ ସି ଅଥବା କ୍ଲୋରୋଫ୍ଲୋରୋ କାର୍ବନ ବାହାରି ଥାଏ ତାହା ବହୁତ ହି କ୍ଷ ପରିବେଶ ପାଇଁ କ୍ଷତିକାରକ ତାହା ସହିତ ପରିବେଶରେ ଥିବା ଲୋକମାନଙ୍କ ପାଇଁ ଅଥବା ଗଛପତ୍ର ଏବଂ ପଶୁପକ୍ଷୀମାନଙ୍କ ପାଇଁ ବି ମଧ୍ୟ କ୍ଷତିକାରକ ଏଥିପାଇଁ ମଣିଷମାନଙ୍କ ଇନ୍ଧନର ବ୍ୟବହାର ଅତି କମ୍ ରୁ କମ୍ କରିବା ଉଚିତ